ଆରେ ମୋ ପୁଅର ବାହାଘର ପାଇଁ ମୁଁ ଆଳୁ ବସ୍ତା କେତେ କରିମି ପିଆଜ ବସ୍ତା କେତେ କରିମି ଆଉ ଲଙ୍କା କେତେ କରି ଅଦା ବ କେ କେତେ କରି ଆରେ ନୁଆ ଆଳୁଟା କେତେ କରିବି ଆଉ ପୁରୁଣା ଆଳୁଟା କେତେ କରିବି ଆଉ ପିଆଜ ବସ୍ତା ଆରେ ଖୁଚୁରାରେ କ'ଣ ବାହାଘର ହେବ ବସ୍ତା ନହେଲେ

କେତେ ଲେଖାଏଁ କେ ଜି ତେବେ କୋଡ଼ିଏ କିଲୋ ତେବେ ଆଣିବା ବସ୍ତା ଆଣିବା ସକ୍ଷମ ହେବନି ଆଉ ରସୁଣ କି କି ରେଟ୍ ଅଛି କେତେ ଲେଖା କେ ଜି ତାହାଲେ କେ ଜି କେତେ ଲେଖାଏଁ ର ରସୁଣ ତେବେ କମ୍ ଆଣିବା ଏତେ ଛୁଇଁ ହେବନି ପାଞ୍ଚ ଗ୍ରାମ୍ ପାଞ୍ଚ ପାଞ୍ଚ ପାଞ୍ଚ କେ ଜି ପିଆଜ ଦେବେ ନହେଲେ

ଅଦା କେତେ ଲେଖାଏଁ ଦେବେ

ଚାଉଳ କି କି ଚାଉଳ ଅଛି ମୁଁ ବାସୁମତି ଚାଉଳ ନେଇଥାନ୍ତି ତେବେବି କେତେ କେ ଜି ବୁରାଟା ଦେଶୀ ଚାଉଳ ନାହିଁ କି ସେ ସେଗୁଡ଼ା କି ଚାଉଳ ହ ସେ ମୁଗେର ଗୋଟେ ନେବା ଦୁଇ କ୍ଵିଣ୍ଟାଲ୍ ଖଣ୍ଡେ ହୁଁ ସେଇ କଥା ତ ମୁଁ ଭାବୁଛି ଆଉ ଯିଏ ଯେଇ ଛଣାଛଣି ପାଇଁ ସୋରିଷତେଲ ରିଫାଇନ୍ ତେଲ ଦରକାର ଆଉ ସୋରିଷତେଲ ସେ କି ରେଟ୍ ଅଛି କେତେ ଏତେ ଥାରମି ତେବେ ପାଞ୍ଚ ଲିଟର୍ ଖଣ୍ଡେ ଆଣବା

ହଁ କେତେ ହେଲାଣି ତ ତେବେ